ମୋ ରାଜ୍ୟ ଓଡ଼ିଶା ମୋ ଭାଷା ଓଡ଼ିଆ ମୋ ଭାଷା ଭାରି ସୁମଧୁର ଭାରି ବଢ଼ିଆ ନିଶ୍ଚିତ ଭାବେ ଜଗନ୍ନାଥ ସଂସ୍କୃତିର ଭାଷା ଆମ ଓଡ଼ିଆ ଭାଷା କେଉଁ ଆଭାବହମାନ କାଳରୁ ଆଦିମ କାଳରୁ ଆମ ଓଡ଼ିଆ ଭାଷା ରହିଅଛି ଏହାର ମାଧୁର୍ଯ୍ୟ ଅତି ସୁନ୍ଦର ଏହାର ଉଚ୍ଚାରଣ ଅତି ସାବଲିଳ ତେଣୁ ମୁଁ ମୋ ଭାଷାକୁ ନେଇ ଗର୍ବ ଅନୁଭବ କରେ ମୋ ରାଜ୍ୟକୁ ନେଇ ଗର୍ବ ଅନୁଭବ କରେ କେବଳ ମୋ ରାଜ୍ୟ କାହିଁକି ଭାରତ କାହିଁକି ସମଗ୍ର ବିଶ୍ୱରେ ସମସ୍ତେ ଓଡ଼ିଆ ଭାଷାକୁ ସମ୍ମାନ ଦିଅନ୍ତି କାହିଁକିନା ପ୍ରଥମେ ମୋ ରାଜ୍ୟ ହେଉଛି ଜଗନ୍ନାଥ ଙ୍କର ରାଜ୍ୟ ଯେଉଁଠି ଜଗନ୍ନାଥ ସଂସ୍କୃତି ସେହି ଆବାହମାନ କାଳରୁ ଓଡ଼ିଆ ଭାଷାକୁ ନେଇ ଗର୍ବ ଅନୁଭବ କରେ ରାମାୟଣ ହେଉ ମହାଭାରତ ହେଉ ଅନେକ ପବିତ୍ର ମହାନ ଗ୍ରନ୍ଥ ସବୁ ଆମ ଏଇ ଓଡ଼ିଆ ଭାଷାରେ ରଚିତ ହୋଇଅଛି ଏ ଜଗନ୍ନାଥ ଦାସ ହୁଅନ୍ତୁ ଆଦିକି ସାଲା ଦାସ ହୁଅନ୍ତୁ ତେଣୁ ସେଥିପାଇଁ ମୁଁ ନିଜକୁ ଗର୍ବ ଅନୁଭବ କରେ ମୋ ଭାଷାକୁ ନେଇ ମୋ ରାଜ୍ୟକୁ ନେଇ ଏଥିରେ କୌଣସି ଦ୍ଵିମତ ହେବାର ନାହିଁ ମୋ ଭାଷା ନିଶ୍ଚିତ ଭାବେ ସବୁବେଳେ ଅଗ୍ରଧିକାର ପାଉଛି କିନ୍ତୁ ଆଧୁନିକ ଯୁଗରେ ସେଇ ଓଡ଼ିଆ ଭାଷାକୁ ନିଶ୍ଚିତ ଭାବେ କିଛିଟା ଅଣଦେଖା କରାଯାଉଛି ବୋଲି ମୁଁ ଅନୁଭବ କରେ ଯଦିଓ ସିଧାସଳଖ ଭାବେ ମୁଁ ତାହାର ପ୍ରତ୍ୟୁତର ଦେବାକୁ ଚାହୁଁନି ନିଶ୍ଚିତ ପ୍ରତ୍ୟକ୍ଷ ଭାବରେ ତ ପରୋକ୍ଷ ଭାବରେ କହିବି ବର୍ତ୍ତମାନ ଯିଏକି ଆମ ରାଜ୍ୟର ବିରୋଧି ଅଛନ୍ତି ମୁଖ୍ୟ ଅଛନ୍ତି ସେ ମଧ୍ୟ ଓଡ଼ିଆ ଭାଷାରେ ସିଦ୍ଧ ନୁହଁନ୍ତି ବୋଲି ଆମେ ସମସ୍ତେ ଅନୁଭବ କରେ ଏହା ନିଶ୍ଚିତ ଏକ ଦୁଃଖ ଓ ପରିତାପର ବିଷୟ ତେଣୁ ପ୍ରଥମେ ନିଜ ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ତେବେ ନିଜ ମାତୃଭାଷା ନିଶ୍ଚିତ ଭାବେ ଆମେ ଯଦି ନିଜକୁ ଉଚ୍ଚ ମନେ କରିବା ତେବେ ପ୍ରଥମେ

ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ ନିଶ୍ଚିତ ଭାବେ ଆମ ଓଡ଼ିଶାର ଜଣେ ଅନନ୍ୟ କବି ତାଙ୍କର ଏହି ଲେଖ ନିମ୍ନରେ ଯିଏକି ସଜାଇଛନ୍ତି ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ ତେଣୁ ସମସ୍ତଙ୍କୁ ନିଶ୍ଚିତ ଭାବେ ଆମେ ସୂଚନା ଦେବା ପ୍ରଥମେ ନିଜ ମାତୃଭୂମିକୁ ଏବଂ ମାତୃଭାଷାକୁ ସମ୍ମାନ ଦେବା ଉଚିତ୍ ତେବେ ନିଶ୍ଚିତ ଭାବେ ଆମେ ଜଣେ ଜଣେ ଜ୍ଞାନୀ ଭାବରେ ବା ଉଚ୍ଚ ଆସନରେ ଆସନିତ ହୋଇପାରିବା ତେଣୁ ସମସ୍ତଙ୍କୁ ନିଜ ଭାଷା ପ୍ରତି ନିଜ ରାଜ୍ୟ ପ୍ରତି ସମ୍ମାନ ଦେବା ଉଚିତ୍ ରାଜ୍ୟ ଭିତ୍ତିକ ସ୍ତରରେ ନିଶ୍ଚିତ ଆମେ ଆମ ଭାଷାଟିକୁ ପାଉଛେ ତେଣୁ ତାହାର ସମ୍ମାନ ବା ଆଦର କରିବା ଉଚିତ୍ କୌଣସି ମତେ ଆମେ ଆମ ମାତୃଭାଷାକୁ ବା ମାତୃଭୂମିକୁ ଆମେ ସମ୍ମାନହାନି କରିବା ଆଶା ମୁଁ ରଖୁନାହିଁ